ଆମ ଅଞ୍ଚଳରେ କିଛି ସ୍ଥାନୀୟ ଲୋକଗୀତ ବିଷୟରେ ଆମକୁ ଜଣାଅଛି ଯଥା ଓଡ଼ିଆ ଢଗଢ଼ମାଳି ତା'ପରେ ଆମର ପ୍ରଜାଜ ଆଦିବାସୀ ଭାଗବତ ରାମାୟଣ ରାମାୟଣ ଇତ୍ୟାଦି ଲୋକଗୀତ ବିଷୟରେ ବହୁତ କିଛି ଅଛି ତ ଆମର ଓଡ଼ିଶା ଭାରତ ଯେତେବେଳେ ଇଂଲଣ୍ଡ୍ର ଅଧିବାସୀରେ ଥିଲା ତ ଫକୀରମୋହନ ସେନାପତି କିଛି ଅଧିକ ଲୋକଗୀତ ଗୀତ ଲେଖିଥିଲେ ଯାହାକୁ ଆମର ଲୋକମାନଙ୍କୁ ଓଡ଼ିଆ ଲୋକଗୀତ ବିଷୟରେ ଜଣାଇଦିଆଯାଉଥିଲା